ଓଡ଼ିଆ ଭାଷାରେ କିଛି ଆକର୍ଷଣୀୟ ଏବଂ ଅସାଧାରଣ ଶବ୍ଦ କିମ୍ବା ଖଣ୍ଡବାକ୍ୟ କ'ଣ ଯାହା ଆପଣ ବିଶେଷ ଆକର୍ଷଣୀୟ କିମ୍ବା ଉଲ୍ଲେଖନୀୟ ମନେ କରନ୍ତି ଓଡ଼ିଆ ଭାଷା ଆମର ଓଡ଼ିଆ ଭାଷା ଓଡ଼ିଶାର କିନ୍ତୁ ବହୁତ ପ୍ରକାର ଭାଷା ୟୁଜ୍ କରାଯାଏ ବାକି ସବୁ ଡିଷ୍ଟ୍ରିକ୍ଟରେ ଅଲଗା ଅଲଗା ଭାଷା କାହାର ସମ୍ବଲପୁରୀ ଭାଷା କାହାର କେଉଁ ଭାଷା ଓଡ଼ିଆ ସମସ୍ତେ ଆମେ ଓଡ଼ିଶା କିନ୍ତୁ ଓଡ଼ିଶାରେ ବି ବିଭିନ୍ନ ପ୍ରକାର ଭାଷା ଅଛି ଖଣ୍ଡବାକ୍ୟ ଯେଉଁଗୁଡ଼ା ବାକ୍ୟ ସମାପ୍ତ ହୁଏ ନାହିଁ ତାହା ଖଣ୍ଡବାକ୍ୟ କୁହାଯାଏ ଓଡ଼ିଆ ଭାଷା ବହୁତ ଭଲଲାଗେ କିନ୍ତୁ ଆମ ଓଡ଼ିଶାରେ ତ ବହୁତ ଗୁଡ଼ାଏ ଭାଷା ଅଛି କିନ୍ତୁ ଆମ ଓଡ଼ିଶାର ମୁଖ୍ୟ ଭାଷା ହେଉଛି ଓଡ଼ିଶା ଓଡ଼ିଆ ଭାଷା ଓଡ଼ିଆ ଭାଷାକୁ ନେଇ ଆମେ କେତେ ଗୁରୁତ୍ୱ ଦେବା ଏ ବିଷୟରେ ସମସ୍ତଙ୍କୁ ଜଣେଇବା ଦରକାର ଲୋକମାନେ କିନ୍ତୁ ଓଡ଼ିଆ ଭାଷା ଜାଣିଥିଲେ ମଧ୍ୟ ସବୁ ଯାହା ବିି ଓଡ଼ିଆ ଲୋକ ଓଡ଼ିଶାରେ ଯିଏ ରହୁଛନ୍ତି ଅଲଗା ଭାଷା ବି ବହୁତ ୟୁଜ୍ କରନ୍ତି ସେଥିପାଇଁ ଓଡ଼ିଆ ଭାଷାକୁ ବହୁତ ଗୁରୁତ୍ୱ ଦିଅନ୍ତୁ ଅଲଗା ଭାଷା ଛାଡ଼ି ଆମ ଓଡ଼ିଶାରେ ଓଡ଼ିଆ ଭାଷା ହିଁ ବହୁତ ଇମ୍ପୋଟାଣ୍ଟ